ଟୁରିଷ୍ଟମାନଙ୍କର ମାଆବାଦୀଙ୍କର ବହୁତ ଭୟ ଥାଏ ଆଉ ସେଠି ବି ବହୁତ ମାଓବାଦୀ ହଅନ୍ତି ହୋଟେଲ ବି ପ୍ରୋବ୍ଲେମ୍ ହୁଏ ତାପରେ ଟୁରିଷ୍ଟ ମାନେ ପକେଟ୍ ମାର୍କ ବି ଅଧିକା ହୁଏ ଆଉ ତା' ଦେହରେ ଟୁରିଷ୍ଟ ମାନଙ୍କୁ ବି ଲୋକାଲ ଲୋକମାନେ ବହୁତ ମାନେ ତାଙ୍କୁ ପଇସା ହଡ଼ପ ମାନେ ଆଡ଼ୁସାଡ଼ୁ କଥା କହିକିରି ବହୁତ ଲୋଭ ଦେଖାକି ପଇସା ବି ହଡ଼ପ